ପାଞ୍ଚ ସାତ ଉଣେଇଶହ ଏକାନବେ ଚାରି ତିନି ଉଣେଇଶହ ପଞ୍ଚାନବେ ଚାରି ସାତ ଉଣେଇଶହ ଅଠାନବେ ଆଠ ଦଶ ଉଣେଇଶହ ଚଉରାନବେ ଦଶ ନଅ ଉଣେଇଶହ ଅନେଶ୍ୱତ